ଗଣମାଧ୍ୟମରେ ଓଡ଼ିଆ ଭାଷାର ଏକ ପ୍ରମୁଖ ଭୂମିକା ରହିଛି ଏଥିରେ ଓଡ଼ିଆ ଭାଷା ବହୁ ପିୟୋର ଓଡ଼ିଆ ଭାବରେ ବା ଓଡ଼ିଆ ଭାଷାକୁ ବହୁତ ସଂକ୍ଷିପ ସମ୍ପୂର୍ଣ ଠିକ୍ ଭାବରେ ବ୍ୟବହୃତ ହୁଏ କାରଣ ଏହି ଓଡ଼ିଆ ଭାଷା କେବଳ କିଛି ସ୍ଥାନରେ ସୀମିତ ନାହିଁ କାରଣ ଏହି ଓଡ଼ିଆ ଭାଷା ଓଡ଼ିଶା ବ୍ୟତିତ ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଦେଖାଯାଏ ଏବଂ ଶୁଣାଯାଏ ତେଣୁ କରି ରେଡ଼ିଓ ଟେଲେଭିଜନ ଏବଂ ପ୍ରିଉଟ ମାନଙ୍କର ଓଡ଼ିଆ ଭାଷା କୁ ମୁଖ୍ୟ ଭାବରେ ବ୍ୟବହାର କରାଯାଏ ଏବଂ ଯେଉଁମାନେ ଏହା ଶୁଣନ୍ତି ସେମାନେ ସ୍ପଷ୍ଟ ବୁଝିପାରନ୍ତି ଶୁଣିପାରନ୍ତି ଏବଂ ଶିଖିପାରନ୍ତି ତେଣୁକରି ଓଡ଼ିଆ ଭାଷା ଗଣମାଧ୍ୟମରେ ଠିକ୍ ଭାବରେ ବ୍ୟବହାର କରାଯାଏ